ଗ୍ରାମର ବୟସ୍କ ଲୋକମାନେ ନିଜର ସମୟକୁ ବିତେଇବା ପାଇଁ ନିଜ ଗ୍ରାମରେ ଥିବା କୋଠ ଘର ମଣ୍ଡପ ଏବଂ ମନ୍ଦିର ପ୍ରାଙ୍ଗଣରେ ତାସ୍ ଖେଳିଥାନ୍ତି ଲୁଡ଼ୁ ଖେଳିଥାନ୍ତି କାଚ କଉଡ଼ି ଖେଳିଥାନ୍ତି ବାଘ ମିରିଗ ଖେଳ ଖେଳିଥାନ୍ତି ଏହି ସବୁ ଖେଳକୁ ଖେଳିଥାନ୍ତି